ଆମର ଏଠି ମଣିନାଗେଶ୍ଵରୀ ମନ୍ଦିର ଅଛି ଯାହାକି ସେ ଠାକୁରାଣୀ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ ଆଉ ସେଠାକୁ ବି ବହୁତ ପ୍ରକାରର ବହୁତ ଆଡ଼ୁ ଲୋକ ବହୁତ ବୁଲିବାକୁ ଆସନ୍ତି କାହିଁକିନା ଏଠି ଲୋକ ଯାହାବି କିଛି ମନସ୍କାମନା ରଖନ୍ତି ସେମାନଙ୍କର ପୂର୍ଣ୍ଣ ହୁଏ ଆଉ ତା ପାଖପାଖି ବହୁତ ଗୁଡ଼ାଏ ମନ୍ଦିର ଅଛି ଯେମିତିକି ହନୁମାନ ମନ୍ଦିର ଅଛି ଆଉ ଆଉ ଉପରକୁ ଟିକେ ଗଲେ ସେଇଠି ରାମ ମନ୍ଦିର ଅଛି ତାପରେ ଯେହେତୁ ଏଇଟା ତଳ ମଣିନାଗ ସେଇଠୁ କିଛି ବାଟ ଗଲା ପରେ ଉଣେଇଶଟା ମୋଡ଼ ଦେଇସାରିବା ପରେ ସେଇଠି ଆସେ ଉପର ମଣିନାଗ ସେହି ଠାକୁ ଯିବାକୁ ଲୋକ ବହୁତ ଡ଼ରନ୍ତି କାହିଁକିନା ଯେହେତୁ ସିଏ ବହୁତ ଉପରେ ଅଛି ସେଇଠି ବହୁତ ପ୍ରକାର ଆକ୍ସିଡେଣ୍ଟ ବି ହୁଏ ଆଉ ସେଇଠି ପୂଜାରୀ ବି ଲୋକମାନେ ବହୁତ ବି ଯିବା ଆସିବା କରନ୍ତି ଆଉ ତା ଚାରିପାଖେ ବହୁତ ଗୁଡ଼ାଏ ଲାଇଟ୍ ବି ଅଛି